ମୁଁ ମୋ ଘର ଅଗଣାରେ ଏକ ସୁଶୋଭିତ ବଗିଚାର ନିର୍ମାଣ କରିଛି ମୁଁ ସେହି ବଗିଚାରେ ଫୁଲଗଛ ସୋ ଗଛ ଏବଂ ଅନ୍ୟାନ୍ୟ ଗଛମାନ ଲଗାଇ ସୁନ୍ଦର ଭାବରେ ଗଢ଼ି ତୋଳିଛି ସେହି ବଗିଚାର ଧ୍ୟାନ ରଖିବା ପାଇଁ ମୁଁ ପ୍ରତିଦିନ ସକାଳୁ ଉଠି ସେ ବଗିଚାକୁ ସଫା କରେ ଶୁଖିଲା ପତ୍ର ଆଦି ତୋଳି ନେଇ ଗୋଟିଏ ଚାହାଲାରେ ପକାଇଥାଏ ଏବଂ ସେଠାକାର ଗଛର ଶୁଖିଲା ପତ୍ର ଆଦିକୁ ସଫା କରିଥାଏ ଏବଂ ତା'ର ମୁଣ୍ଡିକୁ ମୁଁ କାଟି ଦେଇଥାଏ କାହିଁକି ନା ତାର ମୁଣ୍ଡିକୁ କାଟିଦେଲେ ସେଥିରେ ବେଶୀ ଡାଳ ବାହାରିବ ଯାହାଦ୍ୱାରା ଗଛଟି ଫୁଲରେ ଏବଂ ଫଳରେ ସୁଶୋଭିତ ହୋଇଯିବ ଯାହା ଦେଖିବାକୁ ମଧ୍ୟ ବହୁତ ଭଲ ଲାଗେ କୀଟ ଏବଂ ପତଙ୍ଗମାନେ ନ ଲାଗିବା ପାଇଁ ମୁଁ କୀଟନାଶକ ଔଷଧ ମଧ୍ୟ ପ୍ରୟାେଗ କରେ ଜଳସେଚନ କାର୍ଯ୍ୟ ମଧ୍ୟ କରିଥାଏ